ଚିତ୍ର କରିବା ପାଇଁ ହେଲେ ପ୍ରଥମେ ଗୁରୁ ଦରକାର ତା'ପରେ ଅଭିଭାବକ ଦରକାର ତା'ପରେ ସେ ଚିତ୍ର ପାଇଁ ତାକୁ କିଛି ଜିନିଷ ଦରକାର ଯେଉଁଟାକି ପେନ୍ ପେନସିଲ୍ ସ୍କେଚପେନ୍ ଆଉ କଲର୍ ରବର୍ ଏସବୁ ଦରକାର ଆଉ ଚିତ୍ରଟି ବହିରୁ ମଧ୍ୟ ଦେଖିକି ଚିତ୍ର କରିପାରିବ ୟୁଟ୍ୟୁବରୁ ଫୋନରୁ ୟୁଟ୍ୟୁବରୁ ମଧ୍ୟ ଦେଖିହବ ଗୁଗୁଲରୁ ମଧ୍ୟ ଦେଖିହବ ଦେଖିଲେ ଯାହାଦ୍ୱାରା ପିଲାଟିର ଚିତ୍ର କରିବାକୁ ଆଗ୍ରହ ବଢ଼ିବ